ମୁଁ ରୋଷେଇ କରିବା ସମୟରେ ଗୋଡ଼ ପୋଡ଼ି ହୋଇଯାଇଥିଲା ମୁଁ ଭାତ ରାନ୍ଧି ଓଲ୍ହେଇବା ସମୟରେ ଭାତ ଡେକ୍ଚିଟି ହାତରୁ ଖସିଯାଇଥିଲା ଯାହାଦ୍ୱାରା ମୋର ଗୋଡ଼ ଏବଂ ହାତ ପାଣି ଫୋଟକା ହୋଇ ଫୁଲି ଯାଇଥିଲା ମୁଁ ସୋନପୁର ଡାକ୍ତରଖାନାକୁ ଯାଇଥିଲି ସେଠାରେ ଚିକିତ୍ସା କରିଥିଲି ସେଠାରେ ମୋତେ ଔଷଧ ଦେଇଥିଲେ ଏବଂ ଔଷଧ ଲଗାଇବା ପରେ ମୁଁ ସ ଆସ୍ତେ ଆସ୍ତେ ଭଲ ହୋଇଯାଇଥିଲି